ହ୍ୟାଲୋ ଗୋଲ୍ଡେନ୍ ଦୋକାନରୁ କହୁଛ ଆମେ ଖାଇବାର୍ ଅର୍ଡ଼ର୍ କରଥିଲି ଖାଇବାର୍ ତ ଅନ୍ଲାଇନ୍ ପେମେଣ୍ଟ ହେଇ ହେବାକୁ କହିଲେ ତା ଆମର ଅନ୍ଲାଇନ୍ ତ ବନ୍ଦ ହେଇଯାଉଛି ତ ମୋର ଖାଇବାର୍ ଡେଲିଭରି କରିଦିଅନ୍ତୁ ମୁଁ ଆସି କ୍ୟାସ୍ ପେମେଣ୍ଟ କରିଦେବି ନ'ହେଲେ ତ ଆପଣ ଅର୍ଡ଼ର୍ କ୍ୟାନ୍ସଲ୍ କରିଦିଅନ୍ତୁ କ୍ୟାନସଲ୍ ନା କଲେ ମୋର ଘରେ ପହଞ୍ଚ ପହଞ୍ଚି ଗଲେ ତ ମୋର ଭଲ ହେଇଥାନ୍ତା ଆସିକି ହାତରେ ପେମେଣ୍ଟ ନେଇଯାଆନ୍ତୁ କ୍ୟାସ୍ ପେମେଣ୍ଟ ଆମର ତ ଅନ୍ଲାଇନ୍ ବନ୍ଦ ହେଇଗଲା ଚାଲୁନାହାନ୍ତି ଏବେ ତ ଆମର ଖାଦ୍ୟ ପହଞ୍ଚାଇଦେଲେ ମୋର ଟିକେ ଭଲ ହେଇଥାନ୍ତା ନହେଲେ ତ କ୍ୟାନସଲ୍ କରି ଦିଅନ୍ତୁ କ'ଣ କରିବା ଆଉ ମୋର ତ ଅନ୍ଲାଇନ୍ ବନ୍ଦ ହେଇଗଲା ଏବେ